ହ୍ୟାଲୋ ଆଜ୍ଞା ଜୋମାଟରୁ କହୁଛନ୍ତି ମୁଁ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ର ଧବଳେଗିରି କୁସନପୁରରୁ କହୁଅଛି ଲକ୍ଷ୍ମୀପ୍ରିୟା ମୋର ଯେଉଁ ଆଗରୁ ବ୍ୟବହାର କରୁଥିଲି ଅଟୋପେ ଅଟୋପେ ସେଇଟାକୁ ଆପଣ ତୁରନ୍ତ ବାତିଲ କରିଦିଅନ୍ତୁ